ଖୋଲା ପାଣିରେ ପହଁରିବା ସମୟରେ ଅନେକ ସମସ୍ୟା ଦେଖାଯାଏ ଯିଏ ପହଁରୁ ଥାଏ ପାଣିରେ ପହଁରୁ ଥିବା ସମୟରେ ପାଟିରେ ଅକ୍ସିଜେନ୍ ମାକ୍ସ ଦିଆଯାଏ ଓ ଅନ୍ୟାନ୍ୟ ସୁଯୋଗ ସୁବିଧା ମଧ୍ୟ ଦିଆଯାଏ ଯେପରିକି ସେମାନେ ପାଣିରେ ଥିବା ବଡ଼ ବଡ଼ ପଥର ଦ୍ୱାରା ଆଘାତ ନ ହୁଅନ୍ତି